ମୋର ଏବେ ଗ୍ରାଜୁଏସନ୍ କମ୍ପ୍ଲିଟ୍ ହେଲାପରେ ମୁଁ ଚାକିରି ପାଇଁ ଅନୁସନ୍ଧାନ କରିବି ଭାବୁଛିକି ମୁଁ କି ଅଛି ମାନେ ପାଠପଢ଼ା ସରିଲା ପରେ ଗ୍ରାଜୁଏସନ୍ କମ୍ପ୍ଲିଟ୍ ସରିଲା ପରେ ଓଏସ୍ କି ଆଇଏସ୍ କି କିଛି ମାନେ ଫର୍ମ ପକେଇବା ପାଇଁ ଏବଂ ସେଥିପାଇଁ କିଛି ପ୍ରିପାରେସନ୍ ହେବାପାଇଁ ଯଦିବି ହେଲା ପୋଲିସ୍ ପାଇଁ ବି ନହଲେ ଆର୍ମି ପାଇଁ ବି ନହଲେ ଆର୍ମିର ନେଭି କି ଇଏ ମୋର ବହୁତ ଇଚ୍ଛା ବି ଅଛି ସେଥିପାଇଁ ପ୍ରିପାରସନ୍ ହେବି ମୋ ଗ୍ରାଜୁଏସନ୍ କମ୍ପ୍ଲିଟ୍ ସରିଲା ପରେ